ପଶୁପାଳନ କହିଲେ ଗାଈ ମେଣ୍ଢା ଛେଳି କୁକୁଡ଼ା ଇତ୍ୟାଦି ତେଣୁ ଗୋଟିଏ ଏରିଆ ଭିତରେ ଏମାନେ ରହିପାରିବେ କିନ୍ତୁ ସେମାନଙ୍କର ସେଡ଼୍ ସବୁ ଅଲଗା ଅଲଗା ହବ ଗାଈର ସେଡ଼୍ଟା ଟୋଟାଲି ଅଲଗା ହବ ଯେହେତୁ ଏମାନଙ୍କ ଠାରୁ ସେଇଟା ବଡ଼ ଜୀବରେ ଯାଉଛି ତେଣୁ ଗାଈର ଗାଈ ଝାଡ଼ା କରେ ପରିଶ୍ରମ କରେ ତେଣୁ ତା ପାଇଁ ଯତ୍ନ ନବା ପାଇଁ ସେଡ଼୍ ଦରକାର ବା ଗୁହାଳ ଦରକାର ତା ପାଇଁ କୁଣ୍ଡ ଦରକାର ତା ପାଇଁ ସଫା କରିବା ଦରକାର ମେଣ୍ଢା ଆଉ ଛେଳି ମେଣ୍ଢା ଛେଳି କିନ୍ତୁ ଗୋଟିଏ ଜାଗାରେ ରହିପାରିବେ ସେଥିରେ ଅସୁବିଧା ନାହିଁ ମେଣ୍ଢା ଛେଳିଙ୍କର ଅଲଗା ସେଡ଼୍ ହବା ଦ୍ୱାରା ସେମାନେ ଏକାଠି ବି ରହିପାରିବେ ତେଣୁ ଏମାନଙ୍କୁ ଏକାଠି ରଖିବା ଦ୍ୱାରା ଆଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ବା ଭାଇରସ୍ ହୁଏ ଭାଇରସ୍ ହେଲେ ଏଇଟା ଗୋରୁଙ୍କ ପ୍ରତି ବା ପଶୁପାଳନ ପ୍ରତି ବହୁତ କ୍ଷତି ଘଟିବ କୁକୁଡ଼ା ସେଡ଼୍ ବି ଅଲଗା କାରଣ କୁକୁଡ଼ା ଗୋଟେ ଅଲଗା ପ୍ରକାର ଜନ୍ତୁ ତେଣୁ କୁକୁଡ଼ା ସେଡ଼୍ ପାଇଁ ତା'ର ଖାଦ୍ୟ ସେଡ଼୍ ଦରକାର ପାଣି ସେଡ଼୍ ଦରକାର ସେମାନଙ୍କ ପାଇଁ ୱାଟର୍ ଭେଣ୍ଟିଲେସନ୍ ଦରକାର ତେଣୁ ପବନ ଯେତେ ଯିବା ଆସିବା କରେ କୁକୁଡ଼ା ସେତେ ଗ୍ରୋଥ୍ ହେଇପାରିବ